ଗ୍ରାମାଞ୍ଚଳ ସହରାଞ୍ଚଳ ଗେମ୍ ଖେଳିବା ମଧ୍ୟରେ ପାର୍ଥକ୍ୟ ହେଉଛି ମାନେ ଗ୍ରାମାଞ୍ଚଳରେ ଦେଖନ୍ତୁ ମାନେ ଇଏ ସଠିକ୍ ଭାବରେ ପିଲାମାନେ ସମୟ ବି ପାଉନାହିଁ କାମ କାର୍ଯ୍ୟରତ ରହୁଛନ୍ତି ଗ୍ରାମର ପ୍ରାୟତଃ ଚାଷ ଉପରେ ନିର୍ଭର କରୁଛନ୍ତି ତାଙ୍କ ଖେଳର ସମୟ ବି ବାହାର କରିବାଟା ଟିକେ କଷ୍ଟ ହେଇଯାଉଛି ଏବଂ ପଡ଼ିଆ ବା ଯାହା ବି ସୁବିଧା ସୁଯୋଗ ତାଙ୍କର ଖେଳିବା ସାମଗ୍ରୀ କିଛି ପଇସାର ଅର୍ଥର ବି ଗ୍ରାମ ଇଏରେ ଅସୁବିଧା ରହୁଛି ସେଥିପାଇଁ ଗ୍ରାମରେ ଏହି ଅସୁବିଧା ହେଉଛି ଆଉ ସହରରେ ଫିଲ୍ଡ ବା ପଡ଼ିଆ ଯେଉଁଟାକି ଠିକ୍ ରହୁଛି ତାଙ୍କର ସହରରେ ପଇସା ଟିକେ ଟଙ୍କା ପତ୍ର ଟିକେ ରହୁଛି ଠିକ୍ ଠାକ୍ ତାଙ୍କେ ଜମି ହଉ ଖେଳ ସାମଗ୍ରୀ ହଉ ତାଙ୍କର କିଣା କିଣି ଠିକ୍ ଠାକ୍ କରୁଛନ୍ତି ତା'ପରେ ତାଙ୍କର କ୍ଲବ୍ ତରଫରୁ ବି ମାନେ କୌଣସି ଇଏ ତରଫରୁ ବି ଦିଆହେଉଛି ଆଉ ଗ୍ରାମରେ ସେସବୁ ସୁବିଧା ମିଳିପାରୁନି ତ ଯେହେତୁ ତା'ପରେ ସେମାନଙ୍କର ପ୍ରାୟତଃ ସହରରେ ଚାକିରି ଉପରେ ସର୍ଭିସ୍ ଉପରେ ନିର୍ଭର କରନ୍ତି ସେଥିପାଇଁ ସେମାନେ ତାକୁ ସମୟ ଦେଇପାରୁଛନ୍ତି

ଗ୍ରାମରେ କଠିନ ପରିଶ୍ରମ କରିବା ପିଲା ବାହାରୁଛନ୍ତି ଖେଳ କରିବାକୁ କିନ୍ତୁ ତାଙ୍କର ମାନେ ଯୋଗାଯୋଗଟା ପାଇଁ ଅସୁବିଧା ଅଛି ସେହି କାରଣରୁ ସେମାନେ ଟିକେ ପଛରେ ରହି ରହିଯାଉଛନ୍ତି କିନ୍ତୁ ଗ୍ରାମର ଯେଉଁ ଇଏ ଖେଳାଳି ସେମାନଙ୍କ ଭିତରେ ଷ୍ଟ୍ରେଥ୍ ଯେଉଁ ଜିନିଷଟା ସେଇଟା ବେଶୀ ରହୁଛି